ମାଛ ଧରିବା ସମୟରେ ଆମେ ମାଛ ଧରି ଯାଇସୁଁ ମାଛ ଧରିଗଲା ବେଳିକା ମାଛ ଧରି ଯାଇସୁଁ ଧରି ଧରଲା ବେଳିକି ଗୁଟେ ଲୋଭି ଲୋକମାନେ ସେମାନେ ମାଛ କେହିଁ ଧରୁଛ ଏନ ସାପ ଅଛନ୍ ମଗର ଅଛନ୍ ବୋଲିକିରି ସେ ଲୋଭିମାନେ ଆମକୁ ଡରା ଧୂପକା କରସନ୍ ତାର୍ ପରେ ହେନ୍ତା କହିକରି ବହୁତ ଇଏ କରସନ୍ ତାକର ଧରବାର୍ ଲାଗି ଲୋଭିମାନେ ଡରେଇ ଧୂପେଇ ଦେଇସନ୍ ଆମକୁ ତାହା ବି ଆମେ ଛାଡ଼ିକି ପଳେଇ ଆସୁଁ ଲୋଭିମାନେ ଏନ୍ତା କରିକରି ତାକୁ ଧରବାର୍ ଲାଗି ଡରେଇ କରି ମାଛ ଆମକୁ ଧରି ନି ଦିଅନ୍ ସେନେ ବହୁତ ଡରା ଧୂପା କରସନ୍